ହଁ ଭାଇ କୁହନ୍ତୁ ଆ କ'ଣ କାମ ସବୁ ଚାଷବାସ ସରିଗଲା ପରେ ଆଉ ତ କିଛି କାମ ନାହିଁ ବେକାର ଖାଲି ଗୋଡ଼ ଉପରେ ଗୋଡ଼ ରଖି ବସି ମାନେ ବସିବା କଥା ଆଉ କାମ କ'ଣ କାମଧନ୍ଦା କେଉଁଠି କିଛି ମିଳୁନି କହୁ ନାହାନ୍ତି

ଆଚ୍ଛା କାମ କ'ଣ ହଁ ହେଲ୍ପର୍ ମାନେ କେଉଁଠି ମାନେ ଯେଉଁ କାମ ମାନେ କି କାମ ସାହି କ'ଣ ଆଚ୍ଛା ଆଚ୍ଛା ହଁ

କଥା ହଉନାହାନ୍ତି ନହେନେ ପଳାଇବା ଖାଲି ବେକାର ବସିବା କାହିଁକି ଘରେ ଆ ଯାଇକି କାମଧନ୍ଦା କରିକି ଦୁଇ ପଇସା ଆଣିଲେ ଘର ଚଳିବ ଆଉ

ନା ମ ଆଉ କାହା କଥାରେ ବେଶୀ ଆମେ ରିସ୍କ ନବା ନି କ'ଣ କି ଆଜିକାଲି ଲୋକଙ୍କ କଥା ତ ଇଏ ଆମେ ଆମର ଯିବା ଆମ କାମ କରିବା ଯଦି ତାଙ୍କର କେହି ଯଦି ଭଲ ଲୋକ ମିଳିଲେ ନହେଲେ ଦେଖିବା ଆଉ ଏଣୁ ତେଣୁ କାହିଁକି ଲୋକ ନବା କହନା ଆଉ ସେ ହଁ ହଁ ଯିବା ଆମେ କାମ ଦେଖିବା କାମ କରିବୁ ଯେମିତି ଆମେ ଯଦି ଭଲ ଲାଗିବ ତା'ପରେ ଯଦି ଆମର ଯଦି କିଏ ଯାହା ଉପରେ ବିଶ୍ୱାସ ଯଦି ନ ଲାଗିବ ନବା ଇଏ ଦେଖିବା ଆମେ ଆଗେ କାମ କରିବା ଆମକୁ କାମ କେମିତି କ'ଣ ଲାଗୁଛି ଆମକୁ କ'ଣ ସେଇଠି ସୁବିଧା ସୁଯୋଗ ଅଛି ଆମେ ଦେଖିବା ଦେଖି ସାରିଲା ପରେ ଆମକୁ ଯଦି କାମ ଭଲ ଲାଗିଲା ତାହେଲେ ଦେଖିବା ଯାହା ହେଲେ ଦେଖିବା ଆଉ ହେଲେ କଥା ହୁଅନ୍ତୁ

ଆଚ୍ଛା ଆଚ୍ଛା ହଁ ପଟିଆଟା ନୂଆ ଜାଗାଟା କି ନାହିଁ ହଁ ପଟିଆ ନୂଆ ଜାଗାଟା ବଡ଼ ବଡ଼ି ବିଲଡି଼ଂ ଗୁଡ଼ା ହେଉଛି ସେଗୁଡ଼ା ସବୁ କାମ ଚାଲିଛି ବୋଧେ ସେଗୁଡ଼ା ଆଉ ଆଉ ତାହେଲେ ଠିକ୍ ଅଛି କଥା ହୁଅନ୍ତୁ କଥା ହୁଅନ୍ତୁ ଆମେ ଯିବା ଆଉ ହଁ ହଁ କଥା ହେଇକି କଥା ହେଲା ମାନେ ଆମେ ସାଙ୍ଗେ ସାଙ୍ଗେ ବାହାରିକି ପଳାଇବା ଆଉ

ହଁ ଭଲ ହଁ ସବୁ ଠିକ୍ ହଁ ହଁ ହେଲେ ଆମେ ଲଗେଜ୍ ଫଗେଜ ସବୁ ଜିନିଷ ପତର ନେଇକି ପଳାଇବା

ହଁ ହଁ

ହଉ ଠିକ୍ ଅଛି